ଭାରତରେ ସମସ୍ତେ ସାଧାରଣତଃ ଚାହା ପିବାକୁ ଭଲ ପାଆନ୍ତି ମୁଁ ମଧ୍ୟ ନିଜେ ପିଏ ଘରେ ବନାଏ ଏବଂ ଅନ୍ୟକୁ ମଧ୍ୟ ପିଇବା ପାଇଁ ଦିଏ ଚାହା କରିବାର ପ୍ରଣାଳୀଟି ହେଉଛି ଫାଷ୍ଟ ଆମେ କ୍ଷୀର ନେବା କ୍ଷୀର ଫୁଟି ଆସିବା ବେଳକୁ ସେଥିରେ ଚାହା ପତି ଦେବା ଚାହା ପତି ଦେଇସାରିଲା ପରେ ସେଥିରେ ଗୁଜୁରାତି ଗୁଣ୍ଡ ପକେଇ ବା ଚାହା ହୋଇଆସିଲା ବେଳକୁ ଆମେ ସେଥିରେ ଚିନି ପକେଇ ବା ଏବଂ ଚିନି ଟା ପୁରା ମିଶି ସାରିଲା ପରେ ଆମେ ସେଇଟା କାଢ଼ିବା ଛାଣିବା ଏବଂ ଅନ୍ୟମାନଙ୍କୁ ଦେବା